ହ୍ୟାଲୋ ଆପଣ ଜସ୍ମିନ ହୋଟେଲ ରୁ କହୁଛନ୍ତି କି ମୁଁ ଭାତ ଡ଼ାଲି ପନିର ମଗାଇଥିଲି ଆପଣଙ୍କର ଡେଲିଭରି ବୟ ଏତେବେଳ ଯାଇ ଆସିକି ପହଞ୍ଚି ନାହାନ୍ତି ଆଉ ମୋତେ ଭୋକ ଭି ଜୋରରେ ହେଲାଣି ଆଉ କେତେବେଳେ ଆସିକି ପହଞ୍ଚିବେ କି ଆଉ କେତେବେଳେ ଆସିକି ପହଞ୍ଚିବେ ଆଉ କେତେବେଳେ ଆସିକି ଦେଲେ ମୁଁ ଖାଇବି ଆପଣ ଟିକେ ପଚାରୁନାହାନ୍ତି ଫୋନ କରିକି ମୁଁ ଲଗଉଛି ଯେ ସେ ଉଠଉନାହାନ୍ତି ଆଉ ଆପଣ ଟିକେ ଲଗାଇକି ଟିକେ ପଚାରନ୍ତୁ ଶୀଘ୍ର ଟିକେ ଆଣନ୍ତୁ